ଭାଇ ମୋ ନାଁ ଗୀତାଞ୍ଜଳି ମଙ୍ଗରାଜ ମୋର ଗୋଟେ ଅର୍ଡ଼ର ଖାଇବା ଅର୍ଡ଼ର କରିବାର ଥିଲା ବହୁତ ଜୋରେ ବର୍ଷା ପବନ ହେଉଛି ତେଣୁ ଅନ୍ଧାର ସମୟରେ କେଉଁଠିବି ଏଠି ମିଳୁନି ଖାଇବା ପାଇଁ ସବୁ ଷ୍ଟେସନରେ ବି ଖାଇବା ନାହିଁ ସରିଗଲାଣି ତେଣୁ ମୋତେ ଆଣିକି ଖାଇବା ଟିକିଏ ପହଞ୍ଚାଇ ପାରିବେ ଶହେ ଟଙ୍କା ଯାଉ ମୁଁ ପଛେ ଆଉ ଟିକିଏ ଅଧିକା ପଇସା ଦେବି ତେଣୁ ଆଣିକି ମୋତେ ଟିକିଏ ଖାଇବା ପହଞ୍ଚାଇ ଦେଇପାରିବେ ପ୍ରବଳ ବର୍ଷା ପବନ ସାଙ୍ଗରେ ମୁଁ ଏଇଠୁ କୌଣସି ଜାଗାରେ ବି ଖାଇବା ମିଳୁନାହିଁ ଆଣି ପହଞ୍ଚେଇଲେ ଟିକିଏ ଭଲ ହବ ତେଣୁ ଯେକୌଣସିମତେ ଆଣିକି ପହଞ୍ଚେଇପାରିବେ